ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟତଃ ତିନିପ୍ରକାର ଋତୁ ଅନୁଭୂତ ହୋଇଥାଏ ପ୍ରଥମତଃ ଗ୍ରୀଷ୍ମ ଋତୁ ଦ୍ଵିତୀୟତଃ ବର୍ଷା ଋତୁ ତୃତୀୟତଃ ଆମର ଶୀତ ଋତୁ ଗ୍ରୀଷ୍ମଋତୁରେ ଅତ୍ୟଧିକ ପରିମାଣର ଗରମ ଅନୁଭୂତ ହୋଇଥାଏ ଚାରିଆଡ଼େ ଖାଁ ଖାଁ ହାଁ କାର ସୃଷ୍ଟି ହୋଇଥାଏ ଗରମ ଅତ୍ୟଧିକ ଖରା ଯୋଗୁଁ ଲୋକମାନେ ମଧ୍ୟ ଅଂଶୁଘାତର ଶିକାର ହୋଇଥାନ୍ତି ଏଠି ଗରମରେ ପ୍ରାୟତଃ ଲୋକମାନେ ବାହାରକୁ ବାହାରି ପାରନ୍ତି ନାହିଁ ସବୁବେଳେ ଥଣ୍ଡା ପାଇବା ପାଇଁ ଅନୁଭବ କରିଥାନ୍ତି କିନ୍ତୁ ଚାରିଆଡ଼େ ଅଧିକ ପରିମାଣର ଖରା ହୋଇଥାଏ ତା ଛଡ଼ା ଆମର ବର୍ଷା ଦିନ ଅତ୍ୟଧିକ ବର୍ଷା ହୋଇଥାଏ ଓ ବେଳେ ବେଳେ ବର୍ଷା ନ ହେବା ପାଇଁ ମରୁଡ଼ି ସୃଷ୍ଟି ହୋଇଥାଏ ଅତ୍ୟଧିକ ବର୍ଷାରେ ମଧ୍ୟ ବନ୍ୟା ହୋଇଥାଏ ବନ୍ୟାରେ ଲୋକମାନଙ୍କର ବହୁପ୍ରକାର ଧନଧାନୀ ହାନି ହୋଇଥାଏ ତା ଛଡ଼ା ମରୁଡ଼ିରେ ଲୋକମାନେ ମଧ୍ୟ ଫସଲ ଅମଳ କରିପାରନ୍ତି ନାହିଁ ବିଭିନ୍ନ ପ୍ରକାର ଅସୁବିଧାର ଶିକାର ହୋଇଥାନ୍ତି ଶୀତଦିନେ ଲୋକମାନେ ଅତ୍ୟଧିକ ଶୀତ ହୋଇଥାଏ ଓ ମଧ୍ୟ ବାହାରେ ଶୁଷ୍କ ଥାଏ ବଞ୍ଚିବା ପାଇଁ ଅତ୍ୟଧିକ ଭଲ ଲାଗିଥାଏ